ବଗିଚା କରିବାକୁ ଭାରି ମନ ମୋର ଆମ ଘର ଆଗରେ ଜାଗା ମଧ୍ୟ ଥିଲା ହେଲେ ମୁଁ ବଗିଚା କରିବା ପାଇଁ ବହୁତ ଚେଷ୍ଟା କରୁଥିଲି ଦିନେ ଦିନକୁ ଦିନ ପନିପରିବା ଦର ବୃଦ୍ଧି ହେବାକୁ ଯାଉଛି ଆଉ ଫୁଲ ମଧ୍ୟ ପୂଜା କରିବା ପାଇଁ ମୋତେ ମିଳୁନି ମୁଁ ଭାବିଲି ଯେ ଆମ ଘର ଆଗରେ ଯେଉଁ ଜାଗା ଅଛି ସେଇଠି ବଗିଚା କରିବି ବାଇଗଣ ଟମାଟୋ ଲଙ୍କା ଯାହାକି ଆମେ ନୀତିଦିନ ବ୍ୟବହାର କରୁଛୁ ସେହି କିଛି ଜିନିଷ ଲଗେଇବି ତା ସହିତ କିଛି ଫୁଲ ଗଛ ଲଗେଇବି ଯାହାକି ଆମ ପ୍ରତିଦିନ ଖାଇବାରେ ମଧ୍ୟ ହୋଇଯିବ ଆଉ ଠାକୁରଙ୍କ ପାଖରେ ପୂଜା ଫୁଲ ମଧ୍ୟ ଚଢ଼ିଯିବ ସେଇଥିପାଇଁ ବଗିଚା କରିବା ପାଇଁ ମୁଁ ପ୍ରଥମେ ଚାରା ଗଛ ଆଣିଲି ଫୁଲ ଚାରା ଗଛ ତାପରେ କିଛି ଟମାଟୋ ବାଇଗଣ ଗଛ ଯାଇ ଆମ ଏଗ୍ରିକଲଚର ଅଫିସରୁ ନେଇଆଣିଲି ଆଉ ସୁନ୍ଦର ଭାବରେ ତାକୁ ସେମାନେ କହିବା ମୁତାବକ ଠିକ ଭାବରେ ଗାତ ଖୋଳିଲି ଆଉ ଲଗେଇଲି ଆଉ ପାଣି ମଧ୍ୟ ନିତି ଦେଲି ଏବେ ଦେଖୁଛି ଧୀରେ ଧୀରେ ସେ ଚାରା ଗଛ ଆଉ ଫୁଲ ଗଛଗୁଡ଼ାକ ବଡ଼ ହେବାରେ ଲାଗିଛି ବହୁତ ସୁନ୍ଦର ଲାଗୁଛି ଆଉ କିଛି ଦିନ ଭିତରେ ସେହି ଗଛରେ ଫୁଲ ମଧ୍ୟ ଫଳିବ ଆଉ ବାଇଗଣ ଟମାଟୋ ମଧ୍ୟ ହେବାକୁ ବସିବ ଆଉ ସୁନ୍ଦର ଭାବରେ ଆମେ ସେହି ସଜ ପନିପରିବା ଗୁଡ଼ିକୁ ଆମ ଘର ପରିବାର ସହିତ ଖାଇବୁ ସେଇଥିପାଇଁ ଏ ବଗିଚା ନିଶ୍ଚୟ ମୋତେ ଲାଭପ୍ରଦ ହେବ ବୋଲି ମୁଁ ଆଶା କରୁଛି